ମୋ ଘର ଆଖ ପାଖରେ ବହୁତ ଆବର୍ଜନା ଅଳିଆ ଭରିକି ରହିଥିଲା ମୁଁ ତାକୁ ସ୍ୱଚ୍ଛ କରିବା ପାଇଁ ଲାଗିଥିଲି ଘରର ଚାରିପଟେ ଥିବା ଅଳିଆ ଆବର୍ଜନା ଏକାଠି କରିଥିଲି ସେଠୁ କାଚ ଜିନିଷ ଅଲଗା ରଖିଥିଲି ଜରି ଜିନିଷ ସବୁ ଅଲଗା ରଖିଥିଲି ଘାସବୁସ ବି ଅଲଗା ରଖିଥିଲି କାଗଜ ଘାସବୁସକୁ ଜଳେଇ ନେଇଥିଲି ଏବଂ ପ୍ଲାଷ୍ଟିକ୍ ଆଉ କାଚ ଯାହା ବି ଥିଲା ତାକୁ ଡଷ୍ଟବିନ୍ କିମ୍ବା ଅଳିଆ ଗାଡ଼ି ମାଧ୍ୟମରେ ପଠେଇଥିଲି ଅଳିଆ ଆବର୍ଜନା ଆଉ ବାକି ଯାହା ଥିଲା ତାକୁ ଖତ ମାଧ୍ୟମରେ ବ୍ୟବହାର କରି ଭଲ ଗଛ ମୂଳରେ ଦେଇଥିଲି ଏବଂ ମଶା ପାଇଁ ପାଣିର ବହୁତ ଏଠି ଅସୁବିଧା ଥିଲା ତା ଫଳରେ ମଶା ମାଛି ଘରେ ରହୁଥିଲେ ମଶା ଫଳରେ ବହୁତ ରୋଗରେ ପଡ଼ିବାକୁ ପଡ଼ୁଥିଲା ଡେଙ୍ଗୁ ହେଉଥିଲା ତ ସେଥିପାଇଁ ମୁଁ କ'ଣ କରିଥିଲି ନା ଡ୍ରେନ୍ କରିକି ଡ୍ରେନେଜ୍ର ମାଧ୍ୟମରେ ପାଣିଗୁଡ଼ାକୁ ମଧ୍ୟ ସଫା କରିଥିଲି ତାପରେ ଘରର ଚାରିପଟ ଯାକ ଭଲକରି ସଫା କରି ଓଳେଇ ନେଇ ବ୍ଲିଚିଙ୍ଗ୍ ପକେଇ ନେଇଥିଲି ଭଲ ଗଛ ସବୁ ଖତ ମାଧ୍ୟମରେ ତାକୁ ଖୋଳିକି ଖତ ଦେଇକି ଭଲ ଗଛ ବି ବନେଇଥିଲି ତା ପରେ ଆମ ଘରର ଚାରିପଟ ଯାକ ବ୍ଲିଚିଙ୍ଗ୍ ଭଲସେ ପକେଇ ନେଇଥିଲି